ଯଦି ସେମାନେ ଧରନ୍ତୁ କୃଷକମାନେ ପଶୁପାଳନ ତାଙ୍କ ରଖୁଛନ୍ତି ପଶୁପାଳନ କରୁଛନ୍ତି ରଖିବା ପାଇଁ ତାଙ୍କର ବାସଗୃହର ନିହାତି ନିତାନ୍ତ ଆବଶ୍ୟକ ଯଦି ଧରନ୍ତୁ ସେମାନଙ୍କର ସବୁ ଘର ତ ତାଙ୍କର ବାସଗୃହ କରି ପାରୁ ନାହାନ୍ତି କିନ୍ତୁ ପଶୁ ପାଳୁଛନ୍ତି କିନ୍ତୁ ସେମାନେ ରଖି ପାରୁନାହାନ୍ତି କାହିଁକି ତାଙ୍କର ଗୋଟିଏ ପ୍ରୋବ୍ଲେମ ହେଲା ସେମାନଙ୍କ ପାଖରେ ସେତିକି ସମ୍ବଳ ନାହିଁ ଯେ ତାଙ୍କୁ ରଖିବା ପାଇଁ ଏକ ସ୍ଵତନ୍ତ୍ର ଘର କରିବା ପାଇଁ ସେମାନେ ଯେଉଁ ଘରେ ସାଧାରଣତଃ ମଣିଷମାନେ ରହୁଛନ୍ତି ପଶୁ ସେହି ଘରେ ସେମାନେ ପଶୁମାନଙ୍କୁ ବି ରଖୁଛନ୍ତି ଛେଳି ହେଉ ଗାଈ ହେଉ କିମ୍ବା କୁକୁଡ଼ା ହେଉ ସେମାନେ ସେହି ଘରେ ରଖୁଛନ୍ତି ସେସବୁ ସେ ବି ମାନେ ରକ୍ଷିବାରେ ସେମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତା ସହିତ ସେମାନେ ଯେଉଁ ଧରନ୍ତୁ ଯଦି ଧରନ୍ତୁ ମୁଁ ଆମ ଘରେ ସେଇଟା ପଶୁ ସମ୍ପଦକୁ ପାଳନ କରାଯାଉଛି ଯଦି ମୁଁ ନ ରୁହେ ତା ଯତ୍ନ ବି ଆଉ କେହି ନେଲା ଭଳିଆ ପୁରୁଷ ଲୋକ ବି ଘରେ କେହି ନାହାନ୍ତି ଯେଉଁଥିପାଇଁ ମହିଳାମାନେ ନେବା ଟିକେ ତାଙ୍କ ପାଇଁ କଷ୍ଟକର କିନ୍ତୁ ଆମେ ଯଦି ଦେଖିବା ସେଇଟା କେବଳ ମାନେ ବିଶେଷ କରି ବର୍ଷା ଋତୁରେ ବହୁତ ହଇରାଣ ଅଲଗା ଋତୁରେ କ'ଣ କି ସେଇଟା ଚଳିଯିବ ଯେହେତୁ ସେମାନଙ୍କୁ ବାହାରେ ତାଙ୍କର ରହିବାର ଜାଗା କଲେ ବି ଚଳି ଯାଇ ପାରିବ କିନ୍ତୁ ବର୍ଷା ଦିନେ ତ ସେମାନେ ଆଉ ବାହାରେ ରହିପାରିବେ ନାହିଁ ବାହାରେ ରହିଲେ ସେମାନଙ୍କର କ'ଣ ଦେହ ଖରାପ ହେବ ସେ ବହୁତ ବିଭିନ୍ନ ପ୍ରକାର ରୋଗରେ ସେମାନେ ପୀଡ଼ିତ ହେବେ ବି ଯେଉଁ ଘରେ ମଣିଷମାନେ ବସବାସ କରୁଛନ୍ତି ସେହି ଘରେ ଯଦି ପଶୁମାନେ ରହିବେ ବି ବହୁତ ଇନଫେକ୍ସନ ହେବ କେଉଁଟା ସେଇଟା ବର୍ଷା ଋତୁରେ ସେହି ସେମ୍ ଜିନିଷଟା ଖରା ଋତୁରେ ହୁଏ ନାହିଁ କିନ୍ତୁ ବର୍ଷା ଋତୁରେ ବହୁତ ଅସୁବିଧାର ସମ୍ମୁଖୀନ ହୁଅନ୍ତି ସେମାନେ ମାନେ ରଖିବା ପାଇଁ ତା ସହିତ ସେମାନେ ଖରାଦିନେ ଗୋଟେ ଅସୁବିଧା ହୁଅନ୍ତି ଯେଉଁଟା କି କ'ଣ କି ସେମାନଙ୍କୁ ଗୋଟେ ନିର୍ଦ୍ଧିଷ୍ଟ ଜାଗାରେ ବାନ୍ଧିକିରି ବର୍ଷା ଦିନେ ରଖିବାକୁ ମାନେ କ'ଣ ବାଡ଼ି ବଗିଚାରେ ହେଉ କିମ୍ବା ଆପଣ ନିଜର ଗୋଚର ହେଉ ସେଥିରେ କ'ଣ ଘାସ ଫାସ ସବୁ ହେଇଥାଏ ଖାଇବା ପାଇଁ ସେମାନଙ୍କର ସଫିସିଏଣ୍ଟ ଖାଦ୍ୟ ମଧ୍ୟ ହୁଏ ଖରାଦିନେ ସବୁ ଚାରଣ ଭୂମି ହେଇଥାଏ ସେମାନେ ଖାଦ୍ୟ ବି ଠିକ୍ ସେ ପାଆନ୍ତି ନାହିଁ ବାହାରେ ଚରା ବୁଲା କରି ସେମାନଙ୍କୁ ବି ସେମାନେ ମିଳି ପାରେ ନାହିଁ ଆଉ ସିଏ ସେଥିପାଇଁ ବି ସେ ଦିଗର ଦେଖିବାକୁ ଗଲେ ବହୁତ ଅସୁବିଧା ହୁଅନ୍ତି ଆଉ ସାଧାରଣତଃ ସେମାନେ ବି ବର୍ଷା ଋତୁରେ ରହିବା ପାଇଁ ଅସୁବିଧା ହେଲେ ମଧ୍ୟ ଖାଦ୍ୟପେୟର ଏତେ ବିଶେଷ କରି କିଛି ଅସୁବିଧା ପରିଲକ୍ଷିତ ହୁଏ ନାହିଁ ଯେଉଁଟା ଆମର ପ୍ରଭାବ ପଡ଼େ ବର୍ଷା ଦିନରେ ରହିବା ପାଇଁ ଓ ଯଦି ଆମେ ଦେଖିବା ସେମାନଙ୍କର ଗୋଟିଏ ମାନେ ଯଦି ଗୋଟେ ଖରାପ ହେଲା ଯଦି ଧରନ୍ତୁ ଆପଣଙ୍କର ଗୋଟେ ଗାଈ ରଖିଲେ ସେଇଠି ମାନେ ଆପଣଙ୍କର ଧରନ୍ତୁ ଜଣେ ସଫିସିଏଣ୍ଟ ଲୋକ ନାହାନ୍ତି ତାଙ୍କର ତାଙ୍କୁ ରକ୍ଷଣାବେକ୍ଷଣ କରିବା ପାଇଁ ଆପଣ ଜଣେ ସିଙ୍ଗିଲ୍ ଲୋକ ହେଲେ ତ ସେଇଟା ରଖିବା ବଡ଼ କଷ୍ଟକର କାରଣ ସେସବୁ ଜିନିଷ ଜଣଙ୍କ ଦ୍ୱାରା ସମ୍ଭବ ନୁହେଁ ଆଉ ତୁମେ ବି ବାହାରକୁ ପଶୁମାନଙ୍କୁ ରଖି ତୁମେ ଛାଡ଼ିକି ବି ବାହାରକୁ ଯାଇ ପାରିବ ନାହିଁ ନିକା ସେଇଠି ବନ୍ଧା ହେଇକିରି ରହିଲା ଭଳିଆ ନିଜେ ରହିବାକୁ ପଡ଼ିବ କାରଣ ତାଙ୍କୁ ଖାଇବାକୁ ଦିଅ ସିଜିନ୍ ୱାଇଜ ଅଲଗା ସିଜିନ୍ ହେଲେ ଖୋଲିଦେଲେ ସେମାନେ ବାହାରେ ବୁଲିଲେ ସେ ସେଇଟା ତ ସବୁ ସିଜିନ୍ ସବୁ ଋତୁରେ ସେଇଟା ସମ୍ଭବ ହୁଏ ନାହିଁ ସେଥିପାଇଁ ଏସବୁ ବହୁତ ଘଟଣା ଘଟେ ଯେଉଁଟା କି ଏସବୁ ମୋ ଜାଣିବାରେ ଏଇଟା ମୋର ଏଇଟା ଅନୁଭୂତି